ସେମିତି ତ ମୁଁ ମୁଁ ଠାକୁରଙ୍କ ବେଶୀ ମୂର୍ତ୍ତି ବନାଇନି କିନ୍ତୁ ମୋତେ ମୂର୍ତ୍ତି ବନାଇବା ପାଇଁ ଭଲ ଲାଗେ ଘର କାମରେ ବହୁତ ବ୍ୟସ୍ତ ରହିଯାଏ ବ୍ୟସ୍ତ ରହିଯାଏ ତ ସେଥିପାଇଁ ମୁଁ ଆଉ ବନାଉନି ଆଗରୁ ମୂର୍ତ୍ତି ବନାଉଥିଲି ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ବନାଇ ଥିଲି ମୋତେ ବହୁତ ସୁନ୍ଦର ଲାଗିଲା ପ୍ରଥମେ ମୁଁ ମାଟି ଆଣିଲି ଆମ ଏପଟେ ଯେଉଁ ହଳଦିଆ ରଙ୍ଗର ମାଟି ମିଳେ ସେହି ମାଟିରେ ମୁଁ ବନାଇଛି ମୂର୍ତ୍ତି ବନାଇବା ପାଇଁ ମୋତେ କୋଡ଼ିଏ ଦିନ ଲାଗିଲା କାହିଁକି ନା ଘରକାମ ସାଙ୍ଗରେ ମୁଁ ମୂର୍ତ୍ତି ବି ବନାଉଥିଲି ମୂର୍ତ୍ତି ବନାଇବା ସମୟରେ ମୋତେ ବହୁତ ଖୁସି ଲାଗୁଥିଲା ମୂର୍ତ୍ତି ବନାଇ ସାରିକି ମୁଁ ରଙ୍ଗ ତୂଳିରେ ରଙ୍ଗ କଲି ମୋ ମୂର୍ତ୍ତି ଦେଖିକି ଆମ ଗାଁ ଲୋକମାନେ ବହୁତ ସୁନ୍ଦର ହେଉଛି ବୋଲି କହିଲେ ଆଉ ମୁଁ ଏବେବି ବନାଇବା ପାଇଁ ଚାହୁଁଛି କିନ୍ତୁ ଏଇ ଘର କାମରେ ବ୍ୟସ୍ତ ରହିଯାଉଛି ତେଣୁ ମୁଁ ଆଉ କରିପାରୁନି କିନ୍ତୁ ଇଛା ଥିଲେ ବି ମାନେ ମୋତେ ସମୟ ମିଳୁନି କିନ୍ତୁ ମୁଁ ଆଗକୁ ବନାଇବି ବୋଲି ଭାବୁଛି ଆଉ ଆଉ ଆଗକୁ ସରସ୍ଵତୀ ପୂଜା ସରସ୍ଵତୀ ପୂଜା ତ ସରିଗଲା ଆଉ ଆଗକୁ ଯେଉଁ ପୂଜା ରହିଛି ସେଥିରେ ମୁଁ ଭାବୁଛି ବନାଇବି ବୋଲି ଆଉ ତା'ପରେ ମୁଁ ବନାଇକି ବିକ୍ରି କରିବି ଯାହା ହେଉ କିଛି ଗାଁ ଲୋକ ବି ନେବେ ଆଉ ବିକ୍ରି କରିକି ମାନେ କିଛି ମୋର ପାରିଶ୍ରମିକ ମୁଁ ପାଇବି ଆଉ